ହାତରେ ଚିତ୍ର ଅଙ୍କା ଯାଇଥାଏ ହାତରେ ରଙ୍ଗ ଦିଆଯାଇଥାଏ ସବୁ ହାତରେ ତିଆରି କରା ଯାଇଥାଏ ତେଣୁ ଏସବୁ ଟିକେ ଏସବୁ ପ୍ରାକୃତିକ ଜିନିଷ ଦେଖିବାକୁ ଭାରି ଆନନ୍ଦ ଲାଗେ ତେଣୁ ଏଇସବୁ ହାତ ତିଆରି ଜିନିଷର ଚାହିଦା ବି ବହୁତ ପରିମାଣରେ ଅଛି

ବଡ଼ଦିନ ମକର ସଂକ୍ରାନ୍ତି ଆଉ ରହିଲା ଆମର ସାଙ୍ଗସାଥିଙ୍କ ଜନ୍ମଦିନ ଉତ୍ସବରେ ବାହାଘରରେ ଏ କାର୍ଡ଼ମାନ ସବୁ ଆଙ୍କିକି ଉପହାର ଭଳିଆ ଦିଆ ଯାଇଥାଏ ତେଣୁ ଏସବୁ ହାତ ତିଆରି ଜିନିଷର ଚାହିଦା ବି ବହୁତ ଅଛି କାହିଁକି ନା ଏସବୁ ପ୍ରାକୃତିକ ଜିନିଷ ଆଉ ଦେଖିବାକୁ ସୁନ୍ଦର ଲାଗେ ଆଉ ଏହାର ମୁଲ୍ୟ ବି ବହୁତ ଯେହେତୁ ହାତରେ ତିଆରି କରାଯାଇଛି ବହୁତ ପରିଶ୍ରମ ହେଇଥାଏ ତିଆରି କରିବା ପାଇଁ ଗୋଟେ କାର୍ଡ଼କୁ ନିହାତି ଅତି କମରେ ଦୁଇରୁ ତିନି ଘଣ୍ଟା ଲାଗିଥାଏ ତିଆରି କରିବା ପାଇଁ ତେଣୁ ଏ ଜିନିଷର ଚାହିଦା ସେଇ ପରିଶ୍ରମ ହିସାବରେ